ହିନ୍ଦୀ ବଙ୍ଗାଳିକୁ ଯେମିତି ଲୋକ ଗୁରୁତର ଦେଉଛନ୍ତି କି ତାକୁ ଇଏ କରୁଛନ୍ତି ତ ଆମ ଓଡ଼ିଆ ଲୋକ ଆମ ଓଡ଼ିଶାରେ ଓଡ଼ିଆ ଭାଷାକୁ ଗୁରୁତର ଦିଅନ୍ତୁ ଓଡ଼ିଶା ବାହାରେ ମଧ୍ୟ ଓଡ଼ିଆ ଭାଷାକୁ ମଧ୍ୟ ଗୁରୁତର ଦିଆଯାଉ ଏଭଳି ଓଡ଼ିଆକୁ ବଞ୍ଚିତ ଭାବେ ରଖାଯାଉ